ସାପ କାମୁଡ଼ା କିମ୍ବା ପୋକ କାମୁଡ଼ା ଭଳି ପଶୁ କାମୁଡ଼ାରୁ ଆମେ ମଧ୍ୟ ସୁରକ୍ଷିତ ରହିପାରିବା ପଶୁକୁ ଯେ କୌଣସି ସ୍ଥାନରେ ଦେଖିଲେ ମଧ୍ୟ ଆମେ ଗୃହକୁ ସାଙ୍ଗେ ସାଙ୍ଗେ ପଳେଇ ପଳେଇବା ଆଉ ଘଉଡ଼େଇବା ତାଙ୍କୁ ଘୋଡ଼େଇଦେବା ପାଖକୁ ଯେମିତି ସେମାନେ ଆସିପରିବେ ନାହିଁ ସେହିଭଳି ବ୍ୟବସ୍ଥା ଆମେ କରିବା